ଆଜିକାଲି ପିଲାମାନେ ଖେଳୁଥିବା ଏକ ନୂଆ ଗେମ୍ର ନାମ ହେଉଛି ଚକି ଯାହାକି ଏକ ଚପଲର ଗୋଟେ ଚପଲକୁ ଗୋଲ ଆକାର ବା ଚକ ଆକାରରେ ଚକ ଆକାରରେ କାଟି ତାକୁ ଏକ ବାଡ଼ି ଦ୍ୱାରା ବାଡ଼ାଇଥାନ୍ତି ଚକି ଖେଳରେ ଦୁଇଟି ଦଳ ଥାଆନ୍ତି ମଝିରେ ଗାର ଥାଏ ଏବଂ ଦୁଇ ସାଇଡ଼୍ରେ ଦୁଇଟା ଗାର ମଝିରେ ଗାର ମଝିରୁ ମଝି ଗାରରୁ ଗୋଟିଏ ସାଇଡ଼୍ରେ ଗୋଟେ ଦଳ ଏବଂ ଆଉ ଗୋଟେ ସାଇଡ଼୍ରୁ ଆଉ ଗୋଟେ ଦଳ ଥାନ୍ତି ଏବଂ ଚକଟିକୁ ଗୋଟେ ଦଳ ଗଡ଼େଇବ ଏବଂ ଆଉ ଜଣ ଗୋଟେ ଦଳ ବାଡ଼ି ଦ୍ୱାରା ମାରିବ ସେମିତି ବାଡ଼ି ଦ୍ୱାରା ସେମାନେ ବି ମାରନ୍ତି ଏମାନେ ବି ମାରନ୍ତି ଏବଂ ଯେଉଁମାନଙ୍କ ଯେଉଁମାନଙ୍କ ଆଡ଼େ ସେ ଚକଟି ମରିଯାଏ ସେମାନେ ଆଉ ଥରେ ଚକଟିକୁ ଗଡ଼େଇବେ ଏବଂ ଯେଉଁମାନେଙ୍କ ଦ୍ୱାରା ଚକଟି ମରିନଥାଏ ସେମାନେ ଗୋଟେ ପଏଣ୍ଟ ପାଇବେ ଆଉ ଚକି ଖେଳରେ ଚକି ଖେଳ ଖେଳିଲା ବେଳେ ଯେତେବେଳେ ବାଡ଼ି ଦ୍ୱାରା ଚକଟିକୁ ମାରନ୍ତି ଯଦି ଉପରେ ଉପରେ ଯାଇ ପଛ ଗାରକୁ କ୍ରସ୍ କରିଯାଏ ଚକଟି ତା'ହେଲେ ମାରିଥିବା ଦଳକୁ ଛଅ ପଏଣ୍ଟ ମିଳେ ଏବଂ ଯଦି ଚକଟି ତଳେ ତଳେ ଗଡ଼ି ଗଡ଼ି ଗାର ପଛ ଗାର ବାହାରକୁ ଚାଲିଯାଏ ତା'ହେଲେ ଚକଟିକୁ ମାରିଥିବା ଦଳକୁ ଚାରି ପଏଣ୍ଟ ମିଳେ ଏବଂ ଯେଉଁ ଆଡ଼କୁ ଚକଟି ଛଅ କିମ୍ବା ଚାରି ହେଇଥାଏ ସେମାନେ ପୁଣି ଚକଟିକୁ ଗୋଡ଼େଇଥାନ୍ତି ଗଡ଼ାନ୍ତି ଏବଂ ଏମାନେ ଚକଟିକୁ ପିଟନ୍ତି ଏବଂ ସେମାନେ ମଧ୍ୟ ଏମାନେ ପିଟିଲା ପରେ ସେପଟେ ସେମାନେ ସେହି ଦଳ ଆଡ଼େ ଚକଟି ଚାଲିଯାଏ ଏବଂ ଗଡ଼େ ପୁଣି ସେମାନେ ସେପଟୁ ପିଟନ୍ତି ଏହିପରି ଭାବରେ ଚକି ଖେଳଟି ହେଇଥାଏ ଦୁଇ ଦଳ ମଧ୍ୟରେ ଚକଟିକୁ ବାଡ଼ାନ୍ତି ଏବଂ ପଏଣ୍ଟ ଅଧିକାର କରନ୍ତି